ଯୋଗ ବିଭିନ୍ନ ବୟସ ଲୋକମାନଙ୍କୁ ଶାରୀରିକ ସୁସ୍ଥ ରଖିଥାଏ ଏବଂ ସକାଳୁ ଉଠି ଆମେ ଯଦି ଯୋଗ କରିବା ତା'ହେଲେ ଆମ ଦେହ ସୁସ୍ଥ ରହିବ ମନ ଭଲ ରହିବ ତା'ହେଲେ ଆମେ ସବୁଦିନ ସକାଳୁ ଉଠି ଏହାକୁ ଯୋଗ କରିବା ତା'ହେଲେ ଏଇ ଏହି ଡିପ୍ରେସନ୍ ମାଧ୍ୟମରେ ଏହା ସବୁବେଳେ ଯୋଗ କରିବା କି ଯାହା ଆମେ ମନ ଭଲ ରହିବ କି ଦେହ ସୁସ୍ଥ ରହିବ ଏହି ଯୋଗ ମାଧ୍ୟମରେ ତାହା ଆମେ ଲୋକଙ୍କୁ କହିପାରିବା